ଆଜ୍ଞା ପ୍ରିୟା ଟ୍ରାଭେଲର୍ସରୁ କହୁଛନ୍ତି କି ନାଇଁ ଆମର ଗାଡ଼ି ବୁକିଂ କରିବାର ଥିଲା ତ ସେଥିପାଇଁ କଲ୍ କରିଛି ଆମେ ଟିକେ ପିକନିକ୍ ଯିବୁ ତ ଏଇ ମନ୍ଦିର ବୁଲିବା ପାଇଁ ପୁରୀ ଯିବୁ ଏମିତି ବାଟରେ ଯେଉଁ ମନ୍ଦିର ସବୁ ପଡ଼ିବ ମଙ୍ଗଳା ମନ୍ଦିର କୋଣାର୍କ ଏମିତି ସବୁ ମନ୍ଦିର ଟିକେ ବୁଲିବା ପାଇଁ ଯିବୁ ଆମେ ଦଶ ପନ୍ଦର ଜଣ ହେଇଯାଇଁଚୁ ସେଥିପାଇଁ ଟିକେ କେତେଟା ସିଟ୍ କ'ଣ ଅଛି କୁହନ୍ତୁ କେତେ ଟଙ୍କା ନେବେ ବି କୁହନ୍ତୁ ନାଇଁ ଭାଇ ଅଧିକା ହେଇଁଯାଉଛି ଆଉ ଟିକେ କମ୍ କ'ଣ ରେଟ୍ କରନ୍ତୁ ନାଇଁ ଆମେ ପୁରା ଭୋ ଭୋରୁ ବାହାରିକି ଯିବୁ ଆଉ ମାନେ ବେଳେବେଳି ଗଲେ ଟିକେ ବେଳେବେଳି ପହଞ୍ଚିକି ବୁଲାବୁଲି କରିକି ଆସିପାରିବୁ ଯେମିତି ଆଉ

ଆପଣ ଟିକେ ଡ୍ରାଇଭରଙ୍କୁ କଣ୍ଟାକ୍ଟ କରିବି ସେ ମାନେ ଭଲ ସେ ଗାଡ଼ି ଚଲେଇବେ ବେଳେବେଳି ଟିକେ ଯେମିତି ଯାଇ ପହଞ୍ଚିପାରିବୁ ଆଉ ଠାକୁର ବି ଠିକ୍ ଟାଇମ୍ରେ ଦର୍ଶନ କରିକି ଯେମିତି ଆସିପାରିବୁ ଗାଡ଼ି ଲେଟ୍ ଡ୍ରାଇଭର ଲେଟରେ ଚଲେଇଲେ ସେଠି ଯାଇ ଲେଟ୍ ହେବ ପହଞ୍ଚିବା ପାଇଁ କି ଅସୁବିଧା ହେବ ଡ୍ରାଇଭରକୁ ଟିକେ କହିବେ ଶୀଘ୍ର ଆସି ପହଞ୍ଚିବେ